ଡାଇରିଆ ଭଲ କରିବା ପାଇଁ ଆମ ଗାଁରେ ଘରୋଇ ଉପଚାର ଅଛି ପିଜୁଳି ଗଛର ଅଗିଲା ପତ୍ରକୁ ତିନି କଢ଼ା ଆଣି ବାଟିକରି ଦେଇଦେଲେ ଡାଇରିଆ ରୋଗ ଭଲ ହୋଇଯାଇ ଥାଏ ଏହା ହେଉଛି ଏକ ଅବ୍ୟଥୟ ଔଷଧ